ମତେ ଗୋଲ୍ ରେଷ୍ଟୁରାଣ୍ଟ୍କେ ଯିବାର୍କେ ଭଲ୍ ଲାଗ୍ସି ମୁଇଁ ମୋର୍ ସାଙ୍ଗସାଥି ସାଙ୍ଗେ ଯାଏସିଁ ସେନୁ ଖାଏସିଁ ପିସିଁ ଖାଏସୁଁ ପିସୁଁ ସବୁ କିସ୍ମର୍ ଖାନା ସାନୁଥିସି ଚାଓମିନ୍ ଥିସି ମଞ୍ଚୁରିଆନ୍ ଥିସି ରୋଲ୍ ରୋଲ୍ ତେହେରୁ ଚିକେନ୍ ବିରିୟାନି ମଟନ୍ ବିରିୟାନୀ ଥିସି ତେହେରୁ ଗଲା ଯେ ନାଲ୍ ନାଲ୍ ଥିସି ମିଠା ଜିନିଷ୍ ଖାଏଲେ ବି ଥିସି ଯେନ୍ଟା ବି ଖାଏବ ମିଠା ଜିନିଷ୍ ଖାଏଲେ ବି ଭଲ୍ ଥିସି ଆଉ ଇ ବର୍ଥଡ଼େ ପାର୍ଟି ମନାବା ମନେଇ ଗଲେ ବି ସେନ୍କେ ଯାଏସୁଁ ଆମେ ଠାନେ କେକ୍ କାଟିକରି ସେଲ୍ଫି ସାଙ୍ଗେ ସାଥି ସାଙ୍ଗେ ସେଲ୍ଫି ନେସୁଁ ବଢ଼ିଆ ଲାଗ୍ସି ସେନୁ ସେନୁ ସବୁଆଡ଼େ ଫଟୁ ଫୁଟା ଆମେ ସେଲ୍ଫି ନେଇକରି ସାଙ୍ଗସାଥି ବୁଲିକରି ବୁଲିକରି ଯେଇକରି ଆମେ ସେନୁ ଖାନା ପିନା କର୍ସୁଁ ସେନୁ ତା ଟେବୁଲ୍ମାନେ ସବୁ କିଛି ତାର୍ ରହେବାର୍ ଜାଗା ବସା ସବୁ କିଛି ସବୁ ସଫା ସୁତ୍ରା ଅଛେ ଯେ ଭଲ୍ ଲାଗ୍ସି ଆର୍ କିଛି ଅଫର୍ ଥିବାବେଲେ ମୁଇଁ ସେଟା ଜାନ୍ବାର୍କେ ଚେଷ୍ଟା କର୍ସିଁ କେଁ କେଁ ଅଫର୍ ଅଛେ କାଁ ବୋଲିକରି ଦେଖ୍ସିଁ ମୁଇଁ ଆଉ ସେଟା ସେଥିର୍ ବିଷୟର୍ଥି ଜାନ୍ବାର୍ ଲାଗି ଚେଷ୍ଟା କର୍ସିଁ ଆଉ ଦେଖ୍ସିଁ ଆଉ ଖାନା ପିନା କରି କରି ସେଟା ସେନୁ କହେସିଁ ସେ ରେଷ୍ଟୁରାଣ୍ଟ୍ ବାଲେକୁ କାଏଁ କାଏଁ ଅଫର୍ ଅଛେ କହୁନ୍ ବୋଲିକରି ଯାଇକିରି ପଚ୍ରା ଉଚ୍ରା କର୍ସି ସେମାନେ କହେସନ୍ ବେଲେ ସେ ବିଷୟଥି ମୁଇଁ ସେଟା ଜାନିକରି ମୁଇଁ ତେହେରୁ ଦେଖ୍ସି ମୋର୍ ମନେ ତେହେରୁ ସେଟା କେନ୍ଟା ଅଫର୍ ଅଛେ ଦେଖିକରି ମୁଇଁ ସେ ବିଷୟଟି ଖାଏସି ପିସି ଆଉ ଆଏସି ଆରୁ ମୋର୍ ମତେ ବହୁତ୍ ଭଲ୍ ଲାଗ୍ସି ଗୁଲ୍ ରେଷ୍ଟୁରାଣ୍ଟ୍ରେ ଖାଇବାର୍କେ ହେଥିର୍ ଲାଗି ମୁଇଁ ସବୁ ସବୁବେଲେ ରେଷ୍ଟୁରାଣ୍ଟ୍କେ ଯାଏସିଁ